ଆମ ଦେଶ ଭାରତ ହେଉଛି ଏକ ଧର୍ମ ନିିରପେକ୍ଷ ରାଷ୍ଟ୍ର ଯେଉଁଥିରେକି ଏଠାରେ ସମସ୍ତ ଧର୍ମର ଲୋକମାନେ ବସବାସ କରନ୍ତି ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିୟାନ ସବୁ ଧର୍ମର ଲୋକ ଭାରତରେ ବସବାସ କରନ୍ତି ଆମ ଭାରତରେ ହିନ୍ଦୁ ଧର୍ମର ଲୋକମାନେ ଅନେକ ଦେବା ଦେବୀଙ୍କୁ ପୂଜା କରନ୍ତି ଏବଂ ମୁସଲମାନମାନେ ଅଲ୍ଲାକୁ ପୂଜା କରିଥାନ୍ତି ସେମାନେ ମସଜିଦରେ ନମାଜ ପାଠ କରନ୍ତି

ଖ୍ରୀଷ୍ଟୀୟମାନେ ସେମାନେ ଯୀଶୁଙ୍କୁ ପୂଜା କରନ୍ତି ଆମ ହିନ୍ଦୁ ଧର୍ମର ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ଅଯୋଧ୍ୟାରେ ଏକ ମନ୍ଦିର ନିର୍ମାଣ କରାଯାଇଛି ଆମ ହିନ୍ଦୁ ଧର୍ମର ଓଡ଼ିଶାର ମହାପ୍ରଭୁ ଶ୍ରୀ ଜଗନ୍ନାଥ କୁ ମଧ୍ୟ ପୂଜା କରାଯାଏ ଏବଂ ଆମେ ସମସ୍ତେ ଭାରତ ବର୍ଷରେ ସବୁ ଧର୍ମର ଲୋକମାନେ ଭାଇ ଭାଇ ହୋଇକର ରହିଆସୁଅଛୁ ଆମ ଭାରତରେ ଆମ ଭାରତରେ କୌଣସି ଧର୍ମକୁ ବିରୋଧ କରାଯାଏ ନାହିଁ ଏଠାରେ ସବୁ ଧର୍ମର ଲୋକମାନେ ବସବାସ କରନ୍ତି ଏବଂ ଆମେ ଏଠାରେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ଶିଖ୍ ସମସ୍ତେ ଭାଇ ଭାଇ ସେଥିପାଇଁ ଭାରତ ହେଉଛି ଏକ ଗୋଟିଏ ଧର୍ମ ନିିରପେକ୍ଷ ରାଷ୍ଟ୍ର